ମୁଁ ଗୋଟେ କ୍ୟାବ୍ ବୁକ୍ କରିବି ମୁଁ କାଲି ଆଠ ତାରିଖ ଯିବି ମୋ ଘର ହେଉଛି ବାଲିମେଲା ମୁଁ ବାଲିମେଲାରୁ ଯିବି ମାନାଲି ମୋ ସାଙ୍ଗସାଥି ହେଉଛି ଆଠ ଜଣ ମୁଁ ମନାଲି ଯାଇକି ନା ବହୁତ ଏନ୍ଜୟ କରିବି ମୋ ସାଥିରେ ଯେଉଁ ଡ୍ରାଇଭର ଯାଇଥିଲା ସେ ବି ବହୁତ ଭଲ ଭଲ ଗାଡ଼ି ଚଲାଉଛି ବହୁତ ଭଲ ଭାବେ ନେଇଯାଇଛି ମୁଁ ଯାଇକି ନା ମୋ ସାଙ୍ଗସାଥି ସାଙ୍ଗରେ ଯାଇକି ନା ରେଷ୍ଟୁରାଣ୍ଟରେ ଖାଇବି ଯିବା ବେଲେ ବହୁତ କିଛି ଦେଖିଛି ମନାଲି ବହୁତ ଭଲ ଜାଗା ବହୁତ ଏନ୍ଜୟ କରିଛି ବହୁତ ମଜା ଆସିଛି କେବେ ବି ଏମିତି ମଜା କରିନି